ମୁଁ ଯେତେବେଳେ ସ୍କୁଲ୍ରେ ପାଠ ପଢ଼ିଲି ସ୍କୁଲ୍ର ସାର୍ମାନେ ଗୀତ ଗାଇକରି ନାଚିକରି ପାଠ ପଢ଼ାଇବାଟା ପ୍ରଥମରେ ଶିଖାଇଲେ ଅ ଆ ଶିଖାଇଲେ ସେଇଟା ଯେତେବେଳେ ଆସ୍ତେ ଆସ୍ତେ ପଢ଼ିଲି ମୋର ସବୁଠାରୁ ପ୍ରିୟ ବିଷୟ ସାହିତ୍ୟ ହୋଇଗଲା ଯେଉଁଟାକି ମୁଁ ଟିକିଏ ଗୀତ ଗାଇ ପାର୍ସି ନାଚି ବି ପାର୍ସି ସାହିତ୍ୟଟା ମୋର ପ୍ରିୟ ବିଷୟ ହୋଇଗଲା ଆସ୍ତେ ଆସ୍ତେ ଯେତେବେଳେ ମୁଁ କଲେଜରେ ପାଠ ପଢ଼ିଲି ଓଡ଼ିଆ ବିଭାଗରେ ମୁଁ ନାଁ ଲେଖାଇଲି ଆର୍ ଓଡ଼ିଆ ସବ୍ଜେକ୍ଟ ବି ମୋର ଥିଲା ଯେତେବେଳେ ବିଏକୁ ପାଠ ପଢ଼ି ଗଲି ପ୍ଲସ୍ ଥ୍ରୀରେ ପାଠ ପଢ଼ିଲି ସେତେବେଳେ ଓଡ଼ିଆ ଅନର୍ସଟା ମୋର ହୋଇଗଲା କାହିଁଲାଗି ଓଡ଼ିଆ ଭାଷାକୁ ମୁଁ ବହୁତ ଭଲ ପାଇସି ସାହିତ୍ୟକୁ ମୁଁ ବହୁତ ଭଲ ପାଇସି ବେଳେବେଳେ ଛୋଟିଆ ଛୋଟିଆ କବିତା ବି ଲେଖ୍ସି ବେଳେ ବେଳେ ଛୋଟିଆ ଛୋଟିଆ ଗପ ବି ଲେଖ୍ସି କାହିଁଲାଗି ସାହିତ୍ୟ ପାଠକୁ ଆଦର କରିକରି ଆଜି ମୁଁ ଦୁଇ ପଦ ଲେଖିପଢ଼ିପାରୁଛି